ଭାରତରେ ପ୍ରାୟ ବହୁତଗୁଡ଼ାଏ ପ୍ରକାର ଖାଦ୍ୟ ପସନ୍ଦ କରାଯାଏ ଆଉ ବହୁତ ପ୍ରକାର ମସଲା ଦିଆ ଖାଦ୍ୟ ମାନେ କରାଯାଏ ଭାରତରେ ପ୍ରାୟତଃ ଲୋକ ମସଲା ଦିଆ ଖାଦ୍ୟ ବେଶୀ ପସନ୍ଦ କରସନ୍ ଆରୁ ବେଶୀ ପସନ୍ଦ କରୁଛନ୍ ସେ ଭିତରୁ ବେଶୀ ଲୋକ ଯେନ୍ଟା ଖାଉଚନ୍ ସେଟା ହଉଚେ ଭାତ ଆଉ ଡାଲି ପ୍ରାୟତଃ ଲୋକ୍ ଭାତ ଡାଲି ଆଉ ରୁଟି ତିନିଟା ଜିନିଷ ବହୁତ ହିସାବରେ ଖାଏସନ୍ ଭାରତରେ ଆଉ ଏଇଟା ଭାରତର ଗୋଟେ ମୁଖ୍ୟ ଖାଦ୍ୟ